ରୋଷେଇ କରିବା ସମୟରେ ମୁଁ ହାଣ୍ଡି ରଖେ ଯେଉଁଟାକି ଭାତ ହେବା ପାଇଁ ସୁବିଧା କରେ ମୋତେ ଆମରି ଖଡ଼ିକା ରଖେ ଆଉ କଢ଼ା ତାୱା ତାୱାରେ ଯେପରି ରୁଟି କରି ହେବ କଢ଼ାରେ କଢ଼ା ଖଡ଼ିକା ଯେପରି ତରକାରୀ ରାନ୍ଧି ହେବ ସେହିପରି ମୁଁ ଜିନିଷଗୁଡ଼ିକ ରଖିଥାଏ